ଆମ ଗାଁ ଗହଳି ରେ ଆମର ଯେଉଁ ଖେଳଟା ହୁଏ ବୋହୁତ ମନୋରଞ୍ଜନ ହୋଇଥାଏ କାହିଁକି ନା ଆମର ଗାଁ ଗହଳିରେ ଯାହା ବି କିଛି ଆମେ ଖେଳିବୁ ତା ପାଇଁ ବୋଲି ଖେଳପଡ଼ିଆ ଆଉ ଆମକୁ ଖୋଜିବାକୁ ପଡ଼ିନଥାଏ ଯୁଆଡ଼େ ଚାହିଁବୁ ସିଆଡ଼େ ଖେଳିପରିବା ଆମେ ଆହୁରି ରହିଲା ଆମର ଯେଉଁ ସହରରେ ସହରରେ କ'ଣ ତାପାଇଁ ଗୋଟିଏ ଷ୍ଟାଡିୟମ୍ ଥାଏ ତ ଷ୍ଟାଡିୟମ୍ କଣ ଯେଉଁଠି ଯାହା ମାନେ ଖେଳିବା ଦରକାର ସେଇଠି ତାହାହିଁ ଖେଳିବୁ ଆଉ ଅଲଗା କିଛି ଖେଳିପରିବୁନି ଏତେ ଫ୍ରିରେ ମାନେ ଖେଳିପରିବୁନି ତ ସେଇଥିପାଇଁ କହିକି ଗାଁ ଗହଳି ରେ ତୁମେ ଯାହା ଚାହିଁବ ତାହା ଆମେ ଖେଳିପରିବା ଆହୁରି ଆମେ ଛିନ୍ନବିଛିନ୍ନ ଭାବେ ମାନେ ଖେଳିପରିବା ତ ସେଇଥିପାଇଁ କହି କି ଆମକୁ ଗାଁ ଗହଳି ଟା ବହୁତ ମନୋରଞ୍ଜନ ଲାଗିଥାଏ ଆଉ ଭଲ ବି ଲାଗିଥାଏ